ହଁ ଆମକୁ ଟେକ୍ନୋଲୋଜି ବିଷୟରେ ପଢ଼ବାର୍ କଥା ଜାନବାର୍ କଥା ଆଗୁଆ ଆମେ ଦେଖ କେନୁ ପେନ୍ ବରଷିଲା କେନୁ କାଣ ହେଲା କିଛି ନ୍ୟୁଜ୍ର ଅପଡ଼େଟ୍ ନବାକୁ ନାହିଁ ଏହା ଦେଇ ଆମେ ଘରେ ବସିକରି ସବୁଥିରେ ଅପଡ଼େଟ୍ ପାଇ ପାରୁଛୁଁ କେଉଁ ପେନ୍ ବରଷିବା କେବେ ଖରା ଅଛି କେତେଦିନ ସେଇଟା କାଣ ଅଛି ବାତ୍ୟା ଅଛି ସବୁଦିନ ଇନ୍ଫୋରମେସନ୍ ସେଟୁଁ ମିଳିଯାଉଛିଁ ଆମର ଟେକ୍ନୋଲୋଜିରେ ଆଉ ଟେକ୍ନୋଲୋଜି ଯାହାହେଲେ ଦେଖନ୍ତୁ ସରକାର ବି ଚାହୁଁଛି କି ଆମର୍ ଦେଶ ଗୋଟେ ଡିଜିଟାଲ୍ ଇଣ୍ଡିଆ ହଉ ସେଥିଲାଗି ଆମକୁ ଏଇ ଟେକ୍ନୋଲୋଜି ବାବଦରେ ବହୁତ କିଛି ଜାନବାର୍ କଥା ବି ଆଉ ଟେକ୍ନୋଲୋଜିଟା ଏଇଟା କଲା ପରେ ଜାଣିଲା ପରେ ଆମେ ସଭି ଗୋଟେ ଭଲ୍ ସୁବିଧାଟେ ପାଇ ପାରମା ଯେନତା କି କେନ୍ ବିଜିନେସ୍ ଲେଗିଁ ଆମେ ଡେଲି କମସେ କମ୍ ଟେଲି ଟୁଲା ଟେ ସିକି ଯିବା କଥା ଆଉ ଏଇଟା ବାବଦରେ ତା'ପରେ ବିଜିନେସ୍ ଲାଇନ୍ରେ ବି ଯାହାହେଲେ ସବୁ ପ୍ରକାରେ ଆମର ସେ ଟେକ୍ନୋଲେଜିଟା ହିଁ କାମ ଦଉଛି ଯେନଟା କି କମ୍ପୁଟର୍ରେ ଆମେ ବିଲିଂ କରିବା ଏଇଟା କରିବା କେନିକି ମେଲ୍ ପଠାବାର ସବୁଦି ଡାଟାର ରଖବାର୍ ସେ ସବୁ ଜିନିଷରେ ଆମେ ଉପଯୋଗ କରି ପାରମା ମୋର ମତାମତରେ ଏଇଟା ଗୋଟେ ଭଲ୍ ଜିନିଷେ ଏଇ ଜିନିଷକେ ସବ୍ ଆମେ ପଢ଼ବାର୍ କଥା